ଆପଣଙ୍କ ହୋଟେଲ ମୁଁ ଶୁଣିକି ଆସିଥିଲି କି ବହୁତ ଭଲ ବୋଲି କିନ୍ତୁ ଏହିଠି ଆସିଲା ପରେ ଦେଖୁଛି ଆପଣଙ୍କର ସୁଇଚ୍ ଠିକ୍ ସେ କାମ କରୁନାହିଁ ଡୋର୍ ଟି ଲକ୍ ହୋଇଯାଇଛି ମଧ୍ୟ ଖୋଲୁନାହିଁ ପାଣି ଅସୁବିଧା ବି ହେଉଛି କରେଣ୍ଟ ତ ଏବେ ନାହିଁ ଇନଭର୍ଟର ସୁବିଧା ଆପଣଙ୍କର ଏହିଠି ନାହିଁ ଚାରିଶହ ଛଅ ଦେଖନ୍ତୁ ଯଦି ଅଲଗା କିଛି ରୁମ୍ ହୋଇପାରେ ତ ସେହିଠି ଆଡ଼ଜଷ୍ଟ କରାନ୍ତୁ ଆପଣଙ୍କ ର ହୋଟେଲ୍ ଟି କେବେ ତିଆରି ହୋଇଥିଲା କରେଣ୍ଟ ଟି କେତବେଳେ ଆସିବ କହିପାରିବେ ଦଶ ପନ୍ଦର ମିନିଟ୍ ଲାଗିଯିବ ବର୍ତ୍ତମାନ୍ ମୋର ବି ବହୁତ କାମ ଥିଲା ଏବେ ୱାଶିଂ ମେଶିନ୍ ତ ନାହିଁ ଲଣ୍ଡ୍ରି ସୁବିଧା ମିଳିପାରିବ ଲଣ୍ଡ୍ରି ସୁବିଧା ଏହିଠି ମିଳିପାରିବ କି ଖାଇବା ଅର୍ଡର୍ ବି କରିବାର ଥିଲା ଆପଣଙ୍କ ୱେଟର୍ କୁ ପଠାନ୍ତୁ ମେନୁ ବକ୍ସ ଦେଇ ଆପଣ ୱେଟର୍ କୁ ପଠାନ୍ତୁ ମେନୁ ବକ୍ସ ଧରିକି ଆଉ କରେଣ୍ଟ ଆସିବା ସୁବିଧା ଟିକେ ଜଲ୍ଦି କରନ୍ତୁ ହୋଟେଲ ପାଖରେ କିଛି ବୁଲିବା ଜାଗା ଅଛି ଯେମତି ଭଲ ବୁଲିବା ସ୍ଥାନ ଖେଳ ପଡ଼ିଆ କିଛି ଷ୍ଟାଡିଅମ୍ ଫିଲ୍ମ ହଲ୍ ସୁବିଧା ଫିଲ୍ମ ହଲ୍ କିଛି ଅଛି ଏ ଟି ଏମ୍ କେଉଁ ବ୍ୟାଙ୍କ ସବୁ ଏହିଠି ଅଛି କହିଲେ ଏସ୍ ବି ଆଇ ବ୍ୟାଙ୍କ ସୁଇମିଂ ପୁଲ୍ ର ସୁବିଧା ମିଳିପାରିବ କି ଏହିଠି ହଉ ଠିକ୍ ଅଛି ଆପଣ ୱେଟର୍ କୁ ପଠାନ୍ତୁ ଆମେ ହଉ ଧନ୍ୟବାଦ୍